ହ୍ୟାଲୋ ସାର୍ ଆପଣ ଗାଡ଼ି ମାଲିକ କହିଛନ୍ତି ମୁଁ ସୋମ୍ୟରଞ୍ଜନ ବେହେରା କହୁଛି ଆପଣଙ୍କ ଗାଡ଼ି ମୁଁ ବୁକ୍ କରିଥିଲି ଏବଂ ଏତେ ଲେଟ୍ କ'ଣ ହେଲାଣି ତୁମ ଡ୍ରାଇଭର୍ର ଦାୟିତ୍ୱହୀନ କ'ଣ ତ ମୁଁ ଦିନ ଦଶଟାରେ କହିଥିଲି ଆସିକି ଦୁଇଟା ହେଲାଣି ଏପର୍ଯ୍ୟନ୍ତ ଆସିଲାନି ମୁଁ ଯିବି ପିକ୍ନିକ୍ କେତେବେଳେ ପୁଣି କ'ଣ ଏବେ ଯିବି ଥାଉ ଥାଉ ଆଉ କିଛି ଦରକାର ବି ନାଇଁ ନା ଥାଉ କିଛି ଦରକାର ନାଇଁ ମୁଁ ଆଉ ଗୋଟେ ଗାଡ଼ି ବୁକିଙ୍ଗ୍ କରିଦେବି ତା' ସହିତ ଯିବି ଏତେ ଦାୟିତ୍ୱହୀନ ଗାଡ଼ି ଆମର ଦରକାର ନାଇଁ କଲ୍ ବି କଲ୍ ଉଠଉନାହାନ୍ତି ରିସିଭ୍ ବି କରୁନାହାନ୍ତି ଟିକିଏ ଆଉ ମୁଁ ଆଗୁଆ ପେମେଣ୍ଟ୍ଟା କରିଛି ଯେଉଁ ମୋ ପେମେଣ୍ଟ୍ଟା ବି ରିଟର୍ଣ୍ଣ କରିଦିଅନ୍ତୁ ନା ଥାଉ ମୁଁ ଆଉ ଗୋଟେ ଗାଡ଼ି ବୁକିଙ୍ଗ୍ କରିଦେମି ମୋ ପେମେଣ୍ଟ୍ଟା ମୋତେ ରିଟର୍ଣ୍ଣ କରନ୍ତୁ ଫୋନ୍ ପେ'କୁ ଏଇଟା ମୋ ଫୋନ୍ ପେ' ନମ୍ବର୍ ଏଇଥିରୁକୁ ହିଁ ରିଟର୍ଣ୍ଣ କରିବେ ନା ଆମେ ଆଉ ଗୋଟେ ଗାଡ଼ି ବୁକିଙ୍ଗ୍ କରିଦେଉଛୁ ଆମେ ଯିବୁ ସେଥିରେ ହଁ ହେଉ ରହିଲି